କୋଷ୍ଟକାଠିନ୍ୟ ଦୂର କରିବା ପାଇଁ ଆମ ଗାଁରେ ଲୋକମାନେ ତନ୍ତୁ ଜାତୀୟ ଖାଦ୍ୟ ଯେମିତିକି ଶାଗ ତାପରେ ମାଣ୍ଡିଆ କ୍ଷିରି ପନିପରିବା ତାପରେ ବେଲକୁ ମଧ୍ୟ ଯେଉଁ ସକାଳୁ ଖାଇବା କିମ୍ବା ପଣା କରି ପିଇବା ଉଷୁମ କ୍ଷୀର କିଛି ପିଇବା ଏହିସବୁ ନିୟମିତ ଧାରାରେ କଲେ ଆମ ଗାଁରେ ଏଇଟା କିଛି ଘରୋଇ ଉପଚାର ମାନେ ଲୋକପ୍ରିୟ ହୋଇପାରିଛି